ସାର୍ ନମସ୍କାର ସାର୍ ଆପଣ ଇଏ ଗୁପ୍ତା ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ନା ସାର୍ ଅଁ ହଁ ମୁଁ ନାଇ ମୁଁ ଅନ୍ଲାଇନ୍ରେ ଚେକ୍ କଲି ସାର୍ ଆପଣଙ୍କ ଏଇ ଯେ ଟ୍ରାଭେଲ୍ ଏଜେନ୍ଚି ନମ୍ୱର ଚେକ୍ କଲି ଆଉ ବାହାର କଲି ତ ହଁ ସାର୍ ଗୋଟେ ଆମର ଟୁରିଷ୍ଟ୍ ଗୋଟେ ପ୍ଲେସ୍ ଗୋଟେ ଯିବାକୁ ଚାହୁଁଛୁ ଦେଓମାଳି ପର୍ବତ ଏଇଟା ଆପଣଙ୍କ ଯେ କୋରାପୁଟ ଡିଷ୍ଟିକ୍ ନାଇକି ହଁ ସେଠି ଆମେ ଗୋଟେ ଟୁରିଷ୍ଟ୍ ହିସାବରେ ଆମେ ଯିବୁ ବୋଲି କରି ଚାହୁଁଛୁ ଆମର ପରିବାର ସବୁ ତେର ଜଣ ଅଛୁ ସାର୍ ଆଜ୍ଞା ଆପଣଙ୍କ ବସ୍ ଫସ୍ କ'ଣ ଅଛି ନା ବସ୍ ଅଛି ନା କ'ଣ ଟ୍ରାଭେଲ୍ ବୁକିଙ୍ଗ୍ ଗାଡ଼ି ଅଛି ସାର୍ ଆଜ୍ଞା ସାର୍ ଆଜି ନା ଆମେ ରାକ୍ଷୀ ପୂର୍ଣ୍ଣିମା ସରିଲେ ଯିବୁ ସାର୍ ହଁ ତାରିଖ ମାନେ ସେ ଉଣେଇଶ ତାରିଖ ମାନେ କୋଡ଼ିଏ ତାରିଖ ଯିବୁ ସାର୍ ଆମେ ଯିବାଟା କେତେ ସମୟ ଲାଗୁଛି ସାର୍ ସେଠି ଏଠି ଯୋ ଆମେ ମୋଦଲପୁରରୁ ସାର୍ ହଁ ମୋଦଲପୁରରୁ ଦେଓମାଳି ସନ୍ଧ୍ୟା ଛଅଟା ନାଇ ସାର୍ ହଁ କେତେ କ'ଣ ଫିସ୍ ନେଉଛନ୍ତି ସାର୍ ତେର ଜଣ ଯାଉଛୁ

ଆଜ୍ଞା ସାର୍ ଏବେବି ରେଜିଷ୍ଟ୍ରେସନ୍ କରିଥିଲି ସାର୍ ଶୁଣନ୍ତୁ ଗୋଟେ କଥା ଡାଉଟ୍ ଅଛି ସାର୍ ଯଦି ରେଜିଷ୍ଟ୍ରେସନ୍ କରିଥିବୁ ଆମେ ସେଇ ଡେଟ୍ରେ ଯାଇ ନ ପାରିଲେ କେମିତି ହେବ ସାର୍ ସେ ପଇସା ରିଟର୍ଣ୍ଣ ହେବ କି ନାଇ

ଆଜ୍ଞା ହଉ ହଁ ହଉ ଠିକ୍ ଅଛି ହେଲେ ସାର୍ ମୁଁ କାଲିକୁ ଆସିବି ହେଲେ ଆପଣଙ୍କର ସେ ଏଜେନ୍ସିରେ ରେଜିଷ୍ଟ୍ରେସନ୍ କରିଦେବି ତାପରେ କୋଡ଼ିଏ ତାରିଖ ଯିବା ହେଲେ ସାର୍ ହଁ ହ ହଉ ତ ରହିଲି ସାର୍ ନମସ୍କାର୍